ହଁ ଆମ ଅଞ୍ଚଳରେ ଅନେକ ଅନ୍ଧବିଶ୍ୱାସ ଦେଖାଯାଏ ଯେମିତିକି ବିରାଡ଼ି ଆମ ସାମ୍ନାରେ ଚାଲିଗଲେ ଆମେ ଅଶୁଭ ବୋଲି କହିଥାଉ ଆମେ କୌଣସି ଜାଗାକୁ ଯାଉଥିଲେ ପଛକୁ ଘୁଞ୍ଚି ଆସୁ ଏବଂ ତିନିଥର ବୁଲି ପଡ଼ି ପୁଣି ଆଗକୁ ଯାଉ ହଁ ଠିକ୍ ସେମିତି ପଥରକୁ ପଥର ମାଡ଼ ହୋଇ ନିଆଁ ବାହାରିଲେ କିମ୍ବା କାଠକୁ କାଠ ମାଡ଼ ହୋଇ ନିଆଁ ବାହାରିଲେ ଆମେ ତାକୁ ଭୂତ ଏସବୁ କରିଛି କହିକି ଡରିଥାଉ ସେଇଟା ହଉଛି ମଧ୍ୟ ଗୋଟେ ଅନ୍ଧବିଶ୍ୱାସ ଆଗରୁ ସତୀଦାହ ପ୍ରଥା ଥିଲା ଯୋଉଟାକି ଗୋଟେ ଅନ୍ଧବିଶ୍ୱାସ ଅଟେ ସ୍ୱାମୀ ମରିଗଲେ ସ୍ତ୍ରୀ ଯୋଗୁଁ ସ୍ୱାମୀ ମଲା କହିକି ସ୍ତ୍ରୀକୁ ମଧ୍ୟ ସେଇ ଜିଅନ୍ତା ସେଇ ନିଆଁରେ ଜିଅନ୍ତା ଜାଳି ଦଉଥିଲେ ଲୋକମାନେ ଆଗରୁ ଶିକ୍ଷିତ ନଥିଲେ ଅଶିକ୍ଷିତ ହେତୁ ଏହିସବୁ କୁ ବିଶ୍ୱାସ କରୁଥିଲେ ଏବଂ ଏହିସବୁ ଅନ୍ଧବିଶ୍ୱାସ ଦ୍ୱାରା ନିଜ ଜୀବନଯାପନ କରୁଥିଲେ ଏବଂ ଅନ୍ୟମାନଙ୍କର କ୍ଷତି ସହ ନିଜର ମଧ୍ୟ କ୍ଷତି କରୁଥିଲେ କେତେ ଲୋକଙ୍କର ଜୀବନ ଯାଉଥିଲା ଏସବୁ ଅନ୍ଧବିଶ୍ୱାସ ଯୋଗୁଁ ଆମ ଘରେ ଯଦି କୌଣସି କାନ୍ଥରେ ସକ୍ କରେଣ୍ଟ ଲାଗିଲେ ଆମେ ତାକୁ ମଧ୍ୟ ଏଇଟା ଭୂତପ୍ରେତ ଏସବୁ କରିଛି ବୋଲି ମାନି ନେଉଛେ କିନ୍ତୁ ସେଟା ପ୍ରକୃତରେ ହୋଇନଥାଏ ପ୍ରକୃତ ଘଟଣାଟି ହୋଇଥାଏ ଯଦି ବର୍ଷା ହୋଇଥାଏ କାନ୍ଥ ଓଦା ଥାଏ ସେଥିରେ କୌଣସି ତାରର ଯଦି ସଂସ୍ପର୍ଶରେ ଥାଏ ତା'ହେଲେ ଆମେ ତାକୁ ଛୁଇଁଲେ ଆମକୁ କରେଣ୍ଟ ମାରେ କିନ୍ତୁ ଆମେ ତାକୁ ଭୂତର ନା ଦେଇଥାଉ ଏବଂ ଆମ ଗ୍ରାମମାନଙ୍କରେ ଗାଁ ଗହଳିରେ ଯଦି କାହାର ଦେହ ଖରାପ ହେଲା କିମ୍ବା ଅସୁସ୍ଥ ହେଲା ତାହେଲେ ଆମେ ତାକୁ ହସ୍ପିଟାଲ ନ ନେଇ ଗୁଣିଆ ପାଖକୁ ଯାଇଥାଉ ଯାଇଥାଉ ଏବଂ ଗୁଣିଆଠାରେ ଫୁକା ଝରା ଏସବୁ ଅନ୍ଧବିଶ୍ୱାସକୁ ବିଶ୍ୱାସ କରି ଫୁକା ଝଡା କରିଥାଉ ଯାହାଫଳରେ ଦେହ ସୁସ୍ଥ ହବା ବଦଳରେ ଅଧିକ ଅସୁସ୍ଥ ହୋଇଥାଏ ଏବଂ ସମୟ ନଷ୍ଟ ହୋଇଥାଏ ଯଦି ଆମେ ଏସବୁ ଅନ୍ଧବିଶ୍ୱାସକୁ ମନରେ ଦୂରେଇଦବା ତାହେଲେ ଆମେ ଏକ ନୂତନ ଦୁନିଆ ଗଠନ କରିପାରିବା ଏବଂ ନୂତନ ଭାରତ ବିକଶିତ ଭାରତ ଗଢ଼ିପାରିବା ଏସବୁରେ ଆମର ଧନ ଜୀବନ ନଷ୍ଟ ହବ ନାହିଁ ଆମେ ଅନ୍ଧବିଶ୍ୱାସକୁ ଯାଉଡ଼ି ଧରି ଧରି ପ୍ରକୃତ ସତ୍ୟକୁ ଜାଣିବାକୁ ଚେଷ୍ଟା କରୁନାହୁଁ ଯାହାଫଳରେ ସମୟ ନଷ୍ଟ କରି କରିଦଉଛେ ଏବଂ ତା ଅଧିକ ମାତ୍ରାରେ ପରିସ୍ଥିତି ଜଟିଳ ହେଲା ପରେ କରାଯାଇ ତାକୁ ସମାଧାନ କରିବାର ଉପାୟ ଖୋଜ ଖୋଜିଲା ବେଳେ ତାହା ବିଳମ୍ବ ହେଇଯାଉଛି ତେଣୁ ଆମ ମନରୁ ଏହିସବୁ ଅନ୍ଧବିଶ୍ୱାସକୁ ଦୂରେଇ ଦୂରେଇ ଦେବା ଉଚିତ ଏବଂ ଆମ ନିଜ ସହ ଅନ୍ୟମାନଙ୍କ ମନରେ ମଧ୍ୟ ଏହି ଅନ୍ଧବିଶ୍ୱାସକୁ ଆମେ ଦୂରେଇବା ଉଚିତ